ଖୋର୍ଦ୍ଧା ଜିଲ୍ଲାରେ ଉଲ୍ଲେଖନୀୟ ଦାର୍ଶନୀକସ୍ଥାନ ବହୁତ ଗୁଡ଼ିଏ ଅଛି ଯାହାକୁ ପର୍ଯ୍ୟଟକ ମାନେ ଆକର୍ଷଣ ସହିତ ବୁଲିବାକୁ ଆସିଥାନ୍ତି ଏବଂ ସେହି ସ୍ଥାନରେ ଭୋଜି ମଧ୍ୟ କରିଥାନ୍ତି ଏହି ସ୍ଥାନଗୁଡ଼ିକ ପରିଦର୍ଶକମାନଙ୍କ ପାଇଁ ବ ବହୁତ ଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ସହିତ ଏଠାରେ ଥିବା କାରୁକାର୍ଯ୍ୟ ସେଠାରେ ପୂଜାକ ପୂଜା ଯେଉଁମାନେ ପୂଜା କରିଥାନ୍ତି ଯେଉଁ ଟିକି ଟିକି ଫୁଲଗଛ ଯେଉଁମାନେ ଦାୟିତ୍ଵ ନେଇଥାନ୍ତି ସେମାନେ ଯେ କେତେ ସୁନ୍ଦର ଭାବରେ ସେ ଜାଗାକୁ ରଖିଥାନ୍ତି ତାହା ଦେଖିବାକୁ ଗଲେ ଆକର୍ଷଣୀୟ ହୋଇଥାଏ ସେହି କାରଣରୁ ପର୍ଯ୍ୟଟକ ମାନେ ଆକର୍ଷିତ ହୋଇ ସେ ମନ୍ଦିର ହେଉ କିମ୍ବା ବଗିଚା ହେଉ କିମ୍ବା ପାହାଡ଼ ମଧ୍ୟ ହେଉ ସେମାନେ ପର୍ଯ୍ୟଟକ ମାନେ ଭୋଜି ସମୟରେ ଭୋଜି କରିବାକୁ ବା ଭ୍ରମଣ କରିବାକୁ ଆସିଥାନ୍ତି ଆକର୍ଷଣ ହୋଇ ଇତିହାସ ସଂସ୍କୃତି କହିଲେ ଖୋର୍ଦ୍ଧା ଜିଲ୍ଲାରେ କେତେକ ଐତିହାସିକ କାହାଣୀ ମଧ୍ୟ ରହିଥାଏ ଯେମିତି କି ଖୋର୍ଦ୍ଧା ଜିଲ୍ଲାରେ କଳିଙ୍ଗ ଯୁଦ୍ଧ ରାଜା ମହାରାଜାଙ୍କ କାହାଣୀ ଏଶ ଏଗୁଡ଼ିକ ଇତି ଐତିହାସିକ ବା ଇତିହାସିକ ଭାବରେ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଥାଏ ସଂସ୍କୃତି କହିଲେ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଗୁଡ଼ିଏ ସଂସ୍କୃତି ମୂଳିକ ମଧ୍ୟ କାର୍ଯ୍ୟକ୍ରମ ହୋଇଥାଏ ଯେମିତି ଭୁବନେଶ୍ୱରରେ ଆମର ଯେହେତୁ ଖୋର୍ଦ୍ଧା ଜିଲ୍ଲାରେ ଯାଉଛି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରକୁ ମନ୍ଦିର ମାଳିନୀ କୁହାଯାଏ ଏବଂ ବିଭିନ୍ନ ମନ୍ଦିର ଦେଖିବାକୁ ମିଳେ ସେହି ଜାଗାରେ ଲିଙ୍ଗରାଜ ମନ୍ଦିର ବୋଲି ଗୋଟିଏ ଅଛି ଯେଉଁ ମନ୍ଦିରରେ ଶିବ ଭଗବାନ ପୂଜା ପାଆନ୍ତି ଶିବ ଭଗବାନ ପୂଜା ପାଆନ୍ତି ସେହି ମନ୍ଦିରରେ ଆମର ଜାଗରରେ ବଡ଼ ଆକାରରେ ବଡ଼ ଆକାରରେ ଆମର ସେ ପୂଜା କରାଯାଏ ଭଗବାନଙ୍କୁ ଭୋଗ ଲଗାଯାଏ ବାରଟା ରାତି ହେଲେ ଆମେ ମହାଦୀପ ଭଗବାନଙ୍କୁ ଅର୍ପଣ କରିଥାଉ କେତେ ଜଣ ପର୍ଯ୍ୟଟକ ମାନେ ସେହି ଓଷା କରିବାକୁ ଆସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଏବଂ ସେମାନେ ରାତି ବାରଟାରେ ଭଗବାନଙ୍କୁ ମହାଦୀପ ଦେଖି ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି